ସାମ୍ପ୍ରତିକ ବର୍ଷଗୁଡ଼ିକରେ ହେଲା ଭାରତରେ ଅର୍ଥନୀତି ବୃଦ୍ଧି ହେଇଛି ଆଉ ବହୁତ ବିକାଶ କାମମାନେ ହେଉଛି ଆଉ ଫ୍ୟାକ୍ଟ୍ରିମାନ ଗଢ଼ି ଉଠିଛି ଯେଉଁ ଯେଉଁ ଏରିଆମାନଙ୍କରେ ହେଉଛି ଆଉ ଅର୍ଥନୀତି ସେ ଜାଗାରେ ବିକଶିତ ହେଉଛି ଆଉମୁଖ୍ୟ ଶିଳ୍ପ ବୋଲେ ଆମରି ଇଆଡ଼େ ଯେଉଁ ଫ୍ୟାକ୍ଟ୍ରମାନେ ଅଛି ଝାରସୁଗୁଡ଼ାରେ ଇଆଡ଼େ ହଉଛି ବିକଶିତ ଆଉ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଲୋକ ହଇରାଣ ନାଇ ହେବା ଡିଜିଟାଲ୍ ପେମେଣ୍ଟ୍ ବି ହଉଛି ଆମେ କ୍ୟାସଲେସ୍ କହୁଛୁ ପଇସା ଧରିକି ଯିବାର ନାଇ ପଡ଼ିବା ଆମେ ମୋବାଇଲ୍ ଧରିକି ଦେଉଛୁ ପେମେଣ୍ଟ୍ ମାଧ୍ୟମରେ ସେଟା ବହୁଚ ସୁବିଧା ହଊଛି ଲୋକଙ୍କୁ ମାନେ ବେଶୀ ଆମାଉଣ୍ଟ୍ ଧରିକି ଯିବାର ନାଇ ପଡ଼ିବା ଆବେ ମୋବାଇଲଟେ ଧରିଥିଲେ ଘିନିପାରୁଛୁ ଡିଜିଟାଲ୍ ପେମେଣ୍ଟ୍ କରିକିରି ଆଉ ନେଟ୍ ବ୍ୟାଙ୍କିଙ୍ଗ୍ କରି ଆମେ ଦୂରିଆ ଜାଗାକେ ପାଇସା ପଠେଇ ପାରୁଛୁ